ଏବେକା ସମୟରେ ମରୁଡ଼ି କିମ୍ବା ଜଳର ଅଭାବ ବେଶ୍ ଏତେ କିଛି ଦେଖାଯାଉନି କିନ୍ତୁ ପୂର୍ବ ସମୟରେ ଗ୍ରାମମାନଙ୍କରେ ମରୁଡ଼ିର ଅଭାବ ଜଳର ଅଭାବ ଦେଖାଯାଉଥିଲା କାରଣ ଖରାଦିନେ ଜଲର ସ୍ତର କମିବା ଦ୍ୱାରା ଗଡ଼ିଆ ପୋଖରୀର ପାଣି ଶୁଖି ହୋଇଯିବା ଦ୍ୱାରା ଲୋକମାନେ ପାଣି ପାଇଁ ଆହାକାର ହଉଥିଲେ ଯେମିତି ବହୁତ ଲୋକ ମଧ୍ୟ ମରିଛନ୍ତି ମରୁଡ଼ି ଦ୍ୱାରା ବର୍ତ୍ତମାନର ସରକାର ଏବଂ ବିଜ୍ଞାନର କୌଶଳ ଦ୍ୱାରା ପାଣିର କିଛି ଆବଶ୍ୟକତା ପୂରଣ ହୋଇଛି କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଆମ ଭୂତଳ ଜଳ ହ୍ରାସ ପାଇବାରେ ଲାଗିଛି ଏହାର ମୁଖ୍ୟ କାରଣ ହେଉଛି ପଲିଥିନ୍ ବ୍ୟବହାର କରିବା ପଲିଥିନ୍ ବ୍ୟବହାର କରିବା ଦ୍ୱାରା ପଲିଥିନ୍ ଦ୍ୱାରା ଆମ ବର୍ଷା ଜଳ ଭୂତଳକୁ ଯାଇପାରୁନି ଭୂତଳ ଜଳରେ ଭୂତଳ ଜଳର ସ୍ତର କମିବାରେ ଲାଗିଛି ପୂର୍ବ କାଳରୁ ତ ଗ୍ରୀଷ୍ମ ଦିନ ହେବା ଦ୍ୱାରା ପାଣି ଶୁଖିବା ଦ୍ୱାରା ସେତେବେଳେ ସମୟରେ ନଳକୂପ ନଥିଲା କୂଅରୁ ସେମାନେ ପାଣି ପିଉଥିଲେ ସେ ସମୟରେ କୂଅ ଶୁଖିଯିବା ଦ୍ଵାରା ସେମାନେ ମରୁଡ଼ିର ସେମାନେ ମରୁଡ଼ିର ସମ୍ମୁଖୀନ ହେଉଥିଲେ ଏବଂ ବର୍ତ୍ତମାନ ସମୟରେ ଯୁଗ ଯେତିକି ଆଗେଇଛି ମଧ୍ୟ ଯୁଗ ସେତିକି ପଛେଇବାରେ ମଧ୍ୟ ଲାଗିଛିି ଯୁଗ ଟେକ୍ନୋଲୋଜିରେ ଆଗେଇ ସତ ସରକାର ସେ ମରୁଡ଼ି ପ୍ରତି ସଚେତନ ହୋଇଛନ୍ତି ସତ ହେଲେ ପଲଲିଥିନ୍ ବ୍ୟବହାର ଦ୍ୱାରା ଭୂତଳ ଜଳ କମିବାରେ ଲାଗିିଛି ଯାହାଦ୍ୱାରା ଆଗାମୀ ପିଢ଼ି ବର୍ତ୍ତମାନ ପିଢ଼ି ତ ଚଳିଯିବେ ଆଗାମୀ ପିଢ଼ି ଆଗାମୀ ପିଢ଼ି ଦର ପିଢ଼ିଙ୍କୁ ଅସୁବିଧାର ସମ୍ମୁଖୀନ ସମା ହେବାର ବହୁତ ସମ୍ଭାବନା ଅଛି ସେଥିଲାଗି ସରକାରଙ୍କ ଏହା ମଧ୍ୟ ସଚେତନ କରିବା ଉଚିତ୍ କି ଭୂତଳ ଜଳ ଠିକ୍ କରିବା ସହିତ ଏହାର ଯତ୍ନ ନେବା ଉଚିତ୍ ଭୂତଳ ଜଳ ମଣିଷ ପାଇଁ ଜଳ ହିଁ ଜୀବନ ଜଳ ମଣିଷ ପାଇଁ ନତ୍ୟାନ୍ତ ଆବଶ୍ୟକ ବିନା ଜଳରେ ମଣିଷ କିଛି ବି କରିପାରିବନି